ଆମ ଗ୍ରାମର ବହୁତ ଚାଷୀ ଲୋକ ଅଛନ୍ତି ଆମର ବି ଚାଷୀ ଘର ଆମେ ବି ଚାଷ କରିଥାଉ ଆଉ ଧାନ ଚାଷ ପନିପରିବା ଏମିତି ବିଭିନ୍ନ ପ୍ରକାର ଚାଷ କରୁ ଧାନ ତ ବର୍ଷକରେ ଥରେ ହୋଇଥାଏ କିନ୍ତୁ ପନିପରିବା ଚାଷ ବାର ମାସରେ ସବୁବେଳେ ହୋଇଥାଏ ପରିବା ଭିତରେ ଆମେ ବାଇଗଣ ବିଲାତି ଆଉ ଭେଣ୍ଡି କୋବି ଲଙ୍କା ଧଣିଆ ପତ୍ର କାକୁଡ଼ି ଏ ସବୁ ଲଗା ହୋଇଥାଏ ଫୁଲ ଭିତରେ ଟଗର ମନ୍ଦାର ଚମ୍ପା କନିଅର ଏମିତି ବିଭିନ୍ନ ପ୍ରକାର ଗଛ ଲଗାଇ ଥାଉ ଆଉ ଫଳ ଆମର ସେଥିରୁ ଫୁଲ ହେଲେ ଘରେ ପୂଜା ଅର୍ଚ୍ଚନା କରିଥାଉ ବିକ୍ରି ବି କରିଥାଉ ମନ୍ଦିର ବି ଦେଉ ଫଳ ମଧ୍ୟରେ ଡାଳିମ୍ବ ଅଙ୍ଗୁର ସେଉ ପିଜୁଳି ଲେମ୍ବୁ କଦଳୀ କମଳା ଏମିତି ବିଭିନ୍ନ ପ୍ରକାର ଫଳ ଲଗାଇଥାଉ ଗଛ ଲଗାଇବା ପାଇଁ ମୋତେ ବହୁତ ଭଲ ଲାଗେ ଆମର ରାସ୍ତା କଡ଼ ମାନଙ୍କରେ ମଧ୍ୟ ପନିପରିବା ବିକ୍ରି କରିଥାଏ ସେଥିରୁ କିଛି ପଇସା ପାଇ ଆମ ଘର ବି ଚଳୁ ମୁଁ ବି ପାଠ ପଢ଼େ ଏହି ଚାଷଟି ଆମର ସବୁବେଳେ ହୋଇଥାଏ